ମ୍ୟାଡ଼ାମ୍ ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଟିକିଏ ଛିଡ଼ା ହେଲେ ଛିଡ଼ା ହେଲେ ଏ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସଟା ଦେଖାନ୍ତୁ ସେ ଗାଡ଼ିଟାକୁ ସାଇଡ଼୍ କରିଦିଅନ୍ତୁ ଏଇଠି ଏଁ ଗାଡ଼ି କାଗଜପତ୍ର ସବୁ ଦେଖେଇଲେ ଆ ତମେ ବି ମାନେ ଗାଡ଼ି ନେଇକି ଆସିଛ ମାନେ ବିନା କାଗଜପତ୍ରରେ ପୁଣି ଲାଇସେନ୍ସ ନାହିଁ ତମେ ଆସୁଛ ତା ଦେହରେ ଆମେ କ'ଣ କରିବା ଏଁ ହେଲମେଟ୍ କାଇଁ ଆପଣଙ୍କର ଏ ବାବୁ ଆଙ୍କର ଗାଡ଼ି ଲାଇସେନ୍ସ ବାବଦକୁ ଦୁଇ ହଜାର ଟଙ୍କା ଫାଇନ୍ କରିଦେ ଦେଖାଅ ମୋତେ ଡ୍ରାଇଭିଂ ଲାଇସେନ୍ସ ଦେଖିବାର ଅଛି ନା ଆମେ ଏଇଠି କ'ଣ ଡ୍ୟୁଟି କରିବୁ ନା ଆପଣଙ୍କର ମାନେ ମୁଁ ଏଇଠି କେତେ ସମୟ ଛିଡ଼ା ହେବି ମୁଁ ପୁଣି ଅଲଗା ଲୋକଙ୍କ କଥା ବୁଝିବି ନା ତମ କଥା ଏଇଠି ଏମିତି ଗୋଟେ କାମ କରନ୍ତୁ ଆପଣଙ୍କର ଡିଜି ଲୋକର୍ ନାହିଁ ହଉ ସେଇଟା ଅନଲାଇନ୍ରେ ରଖି ଦେଇଥାନ୍ତୁ କାର୍ଡ଼୍ ଅଛି ମୋତେ ଯାହାବି ଅଛି ସେଟା ଅନଲାଇନ୍ରେ ଦେଖଉନ ନା ନା ଆମର ଏମିତି ମାନେ ଯୋଉଠିକି ଯାଉଥିବ ତମେ ଡ୍ରାଇଭିଂ ଲାଇସେନ୍ସ ସାଙ୍ଗରେ ନେଇକି ଯାଅ ଦେଖ ବର୍ତ୍ତମାନ୍ ମୁଁ ଏଇଠି କିଛି ଶୁଣିବିନି ଆପଣଙ୍କର ପାଖରେ କିଛି ନାହିଁ ମୁଁ କ'ଣ ଅପେକ୍ଷାକରି ବସିବି ଯାହାବି ହେଲେ ମୁଁ ଫାଇନ୍ କାଟିବି କାରଣ ମୋତେ ମୋ କାରଣ ମୋତେ ମୋ ସିନିଅର୍ ଙ୍କୁ ରିପୋର୍ଟିଂ କରିବାର ଅଛି ବର୍ତ୍ତମାନ ଆଜି ଆପଣଙ୍କର ଏଇଠୁ ଗଲାପରେ ଏଇଠି କିଛି ଗୋଟେ ହେଇଯିବ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ମୋତେ ମାନେ ସେମାନେ ତାଗିଦ୍ କରିବେ ଯେ ସିଏ ଆପଣ ତ ସେଠି ଚେକିଙ୍ଗ୍ କରୁଥିଲେ ସେ ଲୋକର୍ ଏକ୍ସିଡ଼େଣ୍ଟ୍ କେମିତି ହେଲା ବିନା ଲାଇସେନ୍ସରେ ହେଉ କିମ୍ବା ହେଲମେଟ୍ ପିନ୍ଧିନି କାହିଁକି ଏକ୍ସିଡ଼େଣ୍ଟ୍ ହେଲା ଆପଣ କ'ଣ କରୁଥିଲେ ସେଠି ମୁଁ ତାଙ୍କୁ କୈଫତ୍ କ'ଣ ଦେବି ଆଜ୍ଞା କେତେ ସମୟ ଲାଗିବ ମୋତେ କୁହନ୍ତୁ ଗୋଟେ କାମ କରନ୍ତୁ ସର୍ଡ଼୍ନ୍ ମାନେ ରାସ୍ତା କଡ଼ରେ ରଖିବା ଅପେକ୍ଷା ଗାଡ଼ିଟା ନେଇ ଟିକିଏ ଥାନାରେ ରଖନ୍ତୁ ଥାନାରେ ରଖି ଦେଇକି କାରଣ ଥାନାରେ ରହିଲେ ଗାଡ଼ିଟା ସୁରକ୍ଷିତ ରହିବ ଆଉ ଥାନାରେ ଆସିକି ମୁଁ ଥାନରେ ପହଁଞ୍ଚିବି ସେଠି ମୋତେ ଡ୍ରାଇଭିଂ ଲାଇସେନ୍ସ ଦେଖେଇ ଦେଇକି ଆପଣ ଗାଡ଼ି ନେଇକି ପଳେଇବେ ଠିକ୍ ଅଛି ମୋ ନମ୍ବର୍ ରଖନ୍ତୁ କିନ୍ତୁ ନେକ୍ସଟ୍ ଟାଇମ୍ ଯେତେବେଳେ ଆସୁଛନ୍ତି ସେତେବେଳେ ଡ୍ରାଇଭିଂ ଲାଇସେନ୍ସ ଗାଡ଼ିର ଡକ୍ୟୁମେଣ୍ଟ୍ ସବୁ ସାଙ୍ଗରେ ରଖିକି ଘରୁ ବାହାରନ୍ତୁ